ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରିବା ପାଇଁ ଆୟୁର୍ବେଦିକ ହେଲା ସବୁଠୁ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ କାରଣ ମୋ ଜେଜ ଜେଜେ ବାପା ଜେଜ ମୋ ଜେଜେ ବାପା ତାଙ୍କ ଜେଜ ଜେଜଙ୍କ ବାପା ସେମାନେ ବହୁତ ପୂର୍ବରୁ ଆୟୁର୍ବେଦିକର ଖୋଜ କରିଥିଲେ ଆୟୁର୍ବେଦିକ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ମୋର ଜେଜେମା' ଜେଜେବାପା ବି ଆଜି ପର୍ଯ୍ୟନ୍ତ ଆୟୁର୍ବେଦିକର କୌଣସି ଏକ ଏ ଆୟୁର୍ବେଦିକକୁ ଛାଡ଼ିଦେଲେ ଅନ୍ୟ କୌଣସି ଏକ ମେଡ଼ିସିନ୍ ଖାଇନାହାନ୍ତି ଆୟୁର୍ବେଦିକ ଆୟୁର୍ବେଦିକ ଆୟୁର୍ବେଦିକ କହିଲେ କ'ଣ ନିଜ ଗୋଟେ ପ୍ରାକୃତିକ ଜିନିଷ ଏହାକୁ ବଡ଼ ବଡ଼ କମ୍ପାନୀମାନେ ଯେତେ ଯେମିତିକି ପତଞ୍ଜଳି ଡାବର୍ ଅନ୍ୟାନ୍ୟ କମ୍ପାନୀ ମଧ୍ୟ ଆୟୁର୍ବେଦିକକୁ ଗ୍ରହଣ କଲେଣି ଏଲୋପାଥିଠୁ ବହୁତ ଗୁରୁତ୍ୱପୂର୍ଣ୍ଣ ହେଲା ଆୟୁର୍ବେଦିକ ଆୟୁର୍ବେଦିକ ଆୟୁର୍ବେଦିକରେ ଗୋଟେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଆୟୁର୍ବେଦିକର ଗୋଟେ ଭଲ ଔଷଧ ହେଲା ଅରଖ ପତ୍ର ଅରଖ ପତ୍ରକୁ ତେଲ ତେଲ ତେଲରେ ତେଲରେ ବୁଡ଼ାଇ ଗରମ କରି ଆଣ୍ଠୁରେ ବାନ୍ଧି ରାତି ସାରା ଶୋଇଲେ ଏହା ଆଣ୍ଠୁଗଣ୍ଠି ପାଇଁ ଏକ ବହୁତ ବଢ଼ିଆ ଭଲ ଉପଚାର ଅନ୍ୟ କେତୋଟି ମଧ୍ୟ ଅଛି ମୋ ଜେଜ କହୁଥିଲେ କି ଆମ ବାରିରେ ଅନ୍ୟ କେତୋଟି ଉପଚାର ଅଛି ହେଲେ ମୋର ମନେନାହିଁ ଏତିକିରି ଆଉ କିନ୍ତୁ ଅରଖ ପତ୍ରଠୁ ବହୁତ ଭଲ ଅରଖ ପତ୍ରଠୁ ଆଉ ଭଲ ଉପଚାର କୌଣସିଟି ନାହିଁ ଏତିକି ରହୁଛି